ହ୍ୟାଲୋ ତାରିଣୀ ହୋଟେଲରୁ କହୁଥିଲେ ଆଜ୍ଞା ମୋର ଖାଦ୍ୟ ମୁଁ ଆପଣଙ୍କୁ ବରାତ ଦେଇଥିଲି ଆପଣ ଘରେ ପହଞ୍ଚାଇବା ପାଇଁ ମୋତେ କହିଥିଲେ ଅଧଘଣ୍ଟେ ଭିତରେ ପହଞ୍ଚିବେ ଏପର୍ୟ୍ଯନ୍ତ ପହଞ୍ଚିନାହିଁ ମୋର ଗୋଟେ ଶୀଘ୍ର ଟିକିଏ ଅରଜେଣ୍ଟରେ ଦରକାର ଥିବାରୁ ଆପଣଙ୍କୁ ମୁଁ ଫୋନ କଲି ତେଣୁ ମୋ ଘରେ ଟିକିଏ ଖାଦ୍ୟ ପହଞ୍ଚାଇଦିଅନ୍ତୁ ଏବଂ ମୋର ଘର ଧୂଳିଗଡ଼ ଆପଣ ଗୋଟେ ପନିର୍ ପ୍ଲେଟ୍ ଶୀଘ୍ର ଆଣି ମୋ ଘରେ ପହଁଞ୍ଚାନ୍ତୁ